ମରୁଡ଼ି କିମ୍ବା ଅତ୍ୟଧିକ ପାଣିପାଗ ଖରାପ ହେଲେ ଆମ ଉଦ୍ଭିଦମାନଙ୍କ ଉପରେ ତ ଖରାପ ଅବସ୍ଥା ପଡ଼ିଥାଏ କାରଣ ଆମେ ସେମାନଙ୍କୁ ପ୍ରତିଦିନ ପାଣି ଦେଇ ଓ ଏବଂ ସାର ଦେଇକି ବଞ୍ଚାଇ ଥାଉ ମରୁଡ଼ି ପଡ଼ିଗଲେ ପାଣି ଏବଂ ସାରର ବୋ ଘୋର ଅଭାବ ଦେଖାଦେଇଥାଏ ତେଣୁ ସେଗୁଡ଼ିକ ବୃକ୍ଷଲତା ଉପରେ ବହୁତ କ ଖରାପ ଅବସ୍ଥାକୁ ନେଇଯାଇଥାଏ ବୃକ୍ଷ ଲତାଙ୍କୁ ତେଣୁ ମରୁଡ଼ି ଏବଂ ଅତ୍ୟଧିକ ପାଣିପାଗ ପରିସ୍ଥିତିରେ ଆମେ ଉଦ୍ଭିଦମାନଙ୍କୁ ପାଣି ଦେଇ ସାର ଦେଇକି ଅଳ୍ପ ଅଳ୍ପ କିଛି ଦେଇକି ବଞ୍ଚେଇ ଥାଉ କାରଣ ଉଦ୍ଭିଦ ବଞ୍ଚିଲେ ହିଁ ମାନବ ବଞ୍ଚିବ ଉଦ୍ଭିଦ ବିନା ମାନବର କିଛି କାମ ନାହିଁ ଏ ଧରାପୃଷ୍ଠରେ ଆଉ ଉଦ୍ଭିଦ ଉଦ୍ଭିଦରୁ ସିନା ଫଳ ଖାଇଲେ ଆମେ ବଞ୍ଚିବା ଉଦ୍ଭିଦ ତ ଫଳ ଫଳ ବାହାରିବନି ଆମେ ଖାଇକି ବଞ୍ଚିବା କେମିତି ଆଉ କେମିତି କଣ ଆଉ ତ କିଛି କରି ବି ପାରିବାନି ଆମେ ବିନା ଉଦ୍ଭିଦରେ ବଞ୍ଚି ନିଶ୍ୱାସ ପ୍ରଶ୍ୱାସ ବି କରିପାରିବାନି କାରଣ ଉଦ୍ଭିଦ ହିଁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାଏ